ହଁ ମୁଁ ଯେଉଁ କୁର୍ତ୍ତୀ ଟା ଅର୍ଡ଼ର କରିଥିଲି ସେଇଟା ଭଲ କ୍ୱାଲିଟି ଥିଲା ଆଉ ତା କଲର ବି ଭଲ ଥିଲା ଡିଜାଇନ ବି ଭଲ କିଛି ଦିନ ୟୁଜ କଲା ପରେ ବି କିଛି ତାର ଫରକ ପଡ଼ିନି ସେମିତିଆ ଡିଜାଇନ ସେଇ କଲର ସେଇ ଅଛି ତ ମୁଁ ମୋ ଭଉଣୀ ଏଇଟା ଦେଖିକି ସିଏ ବି ଅର୍ଡ଼ର କରିବା ପାଇଁ କହିଲା